ଆଜ୍ଞା ସେଇଟା ପଡ଼ିଯିବ ଆପଣଙ୍କର ପାଞ୍ଚ ଶହ ଛଅ ଶହ ଭିତରେ ପଡ଼ିଯିବ ଉପର ଇଏ ଆଉ ପଟିଆଲା ପ୍ୟାଣ୍ଟଟା ଛଅ ଶହ ଭିତରେ ପଡ଼ିଯିବ ହଁ ଅସ୍ତ୍ର ପକାଇଲେ ଆମର ସେଇ ଚାରି ଶହ ଭିତରେ ପଡ଼ିବ ବିନା ଅସ୍ତ୍ରରେ ଦୁଇ ଶହ ସାଢ଼େ ତିନି ଶହ ଭିତରେ ଆସିଯିବ ଆଉ ଲେହେଙ୍ଗା ଆମର ବିନା ମାନେ ବେଶି ୱାର୍କ୍ ନ ଥିବ ଯେଉଁଟା ସେଇଟା ଆମର ବାର ଶହ ଟଙ୍କାରୁ ଷ୍ଟାର୍ଟ ହେଉଛି ଆଉ ୱାର୍କ୍ ଥିଲେ ଆମର ତିନି ହଜାର ଟଙ୍କାରୁ ତିନି ହଜାର ଆଉ ଦୁଇ ହଜାର ତିନି ହଜାର ଆଉ ସେଇଟା ଦେଢ଼ଶହ ଟଙ୍କା ସେଇଟା ସେଇ ସେଇ ଦେଢ଼ ଶହ ଭିତରେ ଆସିଯିବ ଦେଢ଼ ଶହ ଦୁଇ ଶହ ଏମିତିରେ ଆସିବ ଆଉ ବ୍ଳାଉଜ୍ ଡିଜାଇନି୍ଂ ଆମର ଆରମ୍ଭ ହେଉଛି ଦୁଇଶହ ଟଙ୍କାରୁ ଭଲ ଡିଜାଇନ୍ ଦେଖିକି ସେଇଟା ଦୁଇ ଶହ ତିନି ଶହ ଏମିତି ପଡ଼ିଯାଉଛି ଆଉ ମାନେ ବ୍ଳାଉଜ୍ ନେଇକି ଆଉ ଡିଜାଇନ୍ ନେଇକି ଆମ କାମ ହେଉଛି ଆଉ ୟୁଟ୍ୟୁବରୁ ଦେଖିକି କଲେ ଆମର ଲାଗି ଯିବ ସେଇ ଦୁଇ ଦିନ ଖଣ୍ଡେ ଲାଗିବ ସେଇଟା ଚାରି ଶହ ଟଙ୍କା ତିନି ଶହ ଚାରି ଶହ ଏମିତିରେ ଆସିବ ଆଉ ଭଲ ଡିଜାଇନ୍ ଦେଖିକି ଆଉ ନାହିଁ ନାହିଁ ଏଇଟା ଆମର ଖାଲି ମାନେ ଝିଅମାନଙ୍କ ପାଇଁ କି ସେଇଟା ଆମର ଚାରି ଶହ ଟଙ୍କା ଭିତରେ ଆପଣ ହ୍ୟାଙ୍ଗର ହେଇଯିବ ଚାରି ଶହ ପାଞ୍ଚ ଶହ ଭିତରେ ହେଇଯିବ ସେଇଟା ସେଇ ପଚାଶ ଟଙ୍କା ଭିତରେ ଆଉ ମୁହଁ ସିଲାଇ ପାଇଁ ପଚାଶ ଟଙ୍କା ଚାଳିଶ ଟଙ୍କା ଏମିତିରେ ଆଉ ଗଦି କଭର ଆମର ଆସିଯିବ ସେଇଟା ସେଇ ଦେଢ଼ ଶହ ଦେଢ଼ ଶହ ଭିତରେ ଦେଢ଼ ଶହ ଭିତରେ ଆସିଯିବ ଗଦି କ'ଣ ମାନେ ପୂରାଟା ସିଲାଇ କରିବେ ତ ହଁ ସେଇଟା ପୂରା ଆସିଯିବ ଦେଢ଼ ଶହ ଟଙ୍କା ଭିତରେ ଆଉ